ଆଜ୍ଞା ଆପ୍ କହିଲେ ଆମେ ସାଧାରଣତଃ ୱାଟସ୍ଅପ୍କୁ ବହୁଳ ଭାବରେ ବ୍ୟବହାର କରିଥାଉ ଏହାକୁ ପ୍ରତିଦିନ ଆମର ବ୍ୟବହାର କରିଥାଉ ଆମର ସାଙ୍ଗସାଥିମାନେ ଏହା ମାଧ୍ୟମରେ ଆମର କୃଷି ଜାତୀୟ କୃଷି ସମ୍ବନ୍ଧୀୟ କିଛି ଜ୍ଞାନ କୌଶଳ ଆମକୁ ଦେଇଥାନ୍ତି ଏଇ ଆପ୍ ମାଧ୍ୟମରେ ଆମେ ଶିକ୍ଷା ସମ୍ବନ୍ଧୀୟ କି ଆମର ବିଭିନ୍ନ ସାଧାରଣ ଜ୍ଞାନ ସବିତ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଜ୍ଞାନ ଏଥିରୁ ଆମେ ପାଇଥାଉ ଏହି ଆପ୍ଟାକୁ ଆମେ ବହୁଳ ଭାବରେ ବ୍ୟବହାର କରିଥାଉ ଆଉ ଏହି ଆପ୍ ମାଧ୍ୟମରେ ବି ଆମେ ତାଙ୍କ ସହିତ କଥା ବିି ହୋଇଥାଉ